ଆମର୍ ଘରେ ଫୁଲ୍ ବଗିଚା ଗୁଟେ ବଢ଼ିଆକରି ବନେଇଛୁଁ ଫୁଲ୍ ବଗିଚାନେ କେତେ ପ୍ରକାର୍ ଫୁଲ୍ ଲଗେଇଛୁଁ ଦେଖବାକେ ଖୁସି ଲାଗ୍ସି ପୁରା ସେ ପାର୍କ୍ ଭାଲିଆ ବନେଇଁ ଦେଇଛୁଁ ନେ ଲାଇଟ୍ ଲଗେଇଦେଇଛୁଁ ପାର୍କ୍ ଭାଲିଆ ବନେଇଁ ଦେଇଛୁଁ ଆରୁ ସେ ଫୁଲ୍ ବଗିଚା ଏତେ ବଢ଼ିଆ ଦିସ୍ଛେ ତମେ ପୁରା ଜେନ୍ତା ସୁଗନ୍ଧ ଫୁଲ୍ ମାନେ ବି ଲଗେଇଦେଇଛୁଁ ଆରୁ ଏଭୁ କେତେ କଲରର୍ ଫୁଲ୍ ତମେ ଲାଲ୍ଟା ପେବ କି ହଲ୍ଦିଆ ପେବ କି ଏନ୍ତାଟା ଦେ ପୂଜା ପାଟ୍ନେ କେନ୍ ପୂଜା ପାଟ୍ନେ କେନ୍ ପ୍ରକାର୍ ଫୁଲ୍ ହେସି ଲଗାସନ୍ ସେନ୍ତା ହିସାବେ ବି ଆମେ ଲଗେଇଛୁଁ ଲାଇଟ୍ ବି ଲଗେଇଛୁଁ ଆର୍ ସକାଲେ ସନ୍ଧ୍ୟାନେ ମୁଇଁ ଦୁଇ ଥର୍ ବୁଲି ଯାଏସିଁ ବଗିଚାକେ ବଗିଚାନେ ବୁଲ୍ବାର୍ ଲାଗି ସେଟା ଭଲ୍ ଲାଗ୍ସି ସେ ଫୁଲ୍ ବସ୍ନାକେ ପୁରା କେତେ ଖୁସି ଲାଗ୍ସି ଆମେ ବିକ୍ସୁଁ ବି ଫୁଲ୍ ଦେଖିକରି ବି କେନ୍ ଫୁଲ୍ କେତେ ରେଟ୍ କେତେ କାଣା ଦେଖିକରି ବି ବିକ୍ସୁଁ ବି ଆରୁ ସେ ଫୁଲ୍ ମାନ୍କେ ଗୁଟେ ଗୁଟେ ଫୁଲ୍ ବି ନେଇଁ କେଁ କେତେ କେତେ ଦିନ୍ ପୁରା ରହିଯାଏସି ଗୁଳାପ୍ ଫୁଲ୍ ମାନେ ବି ଗୁଟେ ଗୁଟେ ନେଇଁ କେଁ ପୁରା ବେଶୀ ଦିନ୍ ରହିଯାଏସି ଆରୁ ଭଲ୍ ବି ହେଇଛେ